ହଁ ହଁ ହଁ ସ୍କୋୟାର ଫୁଟ୍ ନାହିଁ ପଏଣ୍ଟ ହିସାବରେ ମୁଁ ନେବି ଆଉ

ପଏଣ୍ଟ୍କୁ ତିରିିଶ ଟଙ୍କା ଲାଖେ ଆମର ଦୁଇ ଲୋକ ଯିବେ ଖାଇବା ପିଇବାକୁ ଦେବେ ତ

ନାସ୍ତା ପାଣି ହେଲେ ଦେବେ ଆଉ ହୁଁ ହ ହୁଁ ହୁଁ ହଁ ଦୁଇ ଦିନ ଦୁଇ ଦିନ ପରେ ଯାଉଛୁ ହଁ

ହଁଁ ହଁ ଦୁଇ ତିନି ହଜାର ଦେବେ ତିନି ହଜାର ପରେ ଦେଇଦେବେ ଆଡଭାନ୍ସ